କେଉଁ ଗାଁର ଗୋବର କୋପେ ବର ନହେଲେ ତପେ ବର କୌରବଙ୍କର ଖାଇ ପାଣ୍ଡବଙ୍କର ଗାଈ ଖଜୁରୀ ଗଛର କି ଗୁଣ ଗାଇବି ଖଣ୍ଡା ଧାରରେ ଚାଲିବା ଖୋଳ ପର୍ବତ ମାର ମୂଷା ଗାଁ କନିଆଁ ସିଙ୍ଗାଣି ନାକି ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ଘର ଦିଅଁ ନ ପୂଜି ପର ଦିଅଁ ପୂଜିବା କପାଳ ଫାଟିବା କଳା କାଠ ପଡ଼ିଯିବା କଟା ଘା'ରେ ଚୂନ ଦବା କଳା କନା ବୁଲେଇବା କୁହୁଡ଼ି ପହଁରିବା ନାଁ କରିବା ବିରାଡ଼ି ଛିଙ୍କିବା ଅଜଣା କଥା ଅନର୍ଥର ମୂଳ ଗୋବର ଗଣେଶ ଅଦା ବେପାରୀର ଜାହାଜ ମୂଲ ଘର ବୁଡ଼ି ପାଣି ଆଣ୍ଠୁଏ ଘର ଢିଙ୍କି କୁମ୍ଭୀର ଛୁଞ୍ଚି ମାଛି ପରୀକ୍ଷା ଛକା ପଞ୍ଝା ଘୋଷା ବଳଦ ଜପାମାଳି ଜୋକ ମୁହଁରେ ଲୁଣ ଜୀବନ ମୁର୍ଚ୍ଛା ଝାଳ ବୁହା ଧନ ଡେଙ୍ଗା ମୁଣ୍ଡରେ ଠେଙ୍ଗା ତେଲିଆ ମୁଣ୍ଡରେ ତେଲ ନାଛୋଡ଼ ବନ୍ଧା